ହେଲୋ ହଁ କୁହନ୍ତୁ ନମସ୍କାର କିଏ କହୁଥିଲେ କିଏ କହୁଥିଲେ ହଁ ହଁ ହୁଁ ହୁଁ ହୁଁ ହୁଁ

ହୁଁ ହଁ ହଁ ଯେ ହୁଁ ଯେ କ'ଣ ତାମାନେ ପେପରରେ କ'ଣ ଆଡଭର୍ଟାଇଜମେଣ୍ଟଟା କ'ଣ ଦିଆହେବ ରୋଷେଇଆ ପାଇଁ ଦିଆହେବ ନା କ'ଣ ପାଇଁ ଦିଆହେବ ଅ ହଁ ହଁ ହଁ ତ କେତେ ତାରିଖରୁ କେତେ ତାରିଖରେ ଏଇ ପ୍ରତିଯୋଗିତାଟା ଅଛି ମ୍ୟାଡମ୍ ଦୁଇ ଦିନ ପାଇଁ ରହୁଛି କି ହଁ ହଁ ଠିକ୍ ଅଛି ଆମେ ପେପରରେ ଫ୍ରଣ୍ଟ ପେଜ୍ରେ କହୁଛନ୍ତି ଫ୍ରଣ୍ଟ ପେଜ୍ରେ ଦେଖନ୍ତୁ କଭର୍ କରିବାକୁ ହେଲେ ଟିକେ ଏକ୍ସଟ୍ରା ଚାର୍ଜେସ୍ ଲାଗେ ଆଉ ଆପଣ କ'ଣ ଟପିକ୍ଟା କ'ଣ କହିଲେ ବିରିୟାନିର ଚାହିଦା ବଢ଼େଇବାକୁ ଆପଣ ରୋଷେଇଆର ଇଏ କରୁଛନ୍ତି ହୁଁ ହୁଁ ତ ରୋଷେଇଆ ରୋଷେଇଆର ପ୍ରତିଯୋଗିତା ତାମାନେ ନାଇଁ କି ହୁଁ ହୁଁ ତ ତ କେତେ ତାରିଖ ଭିତରେ ତାମାନେ ନାମ ପଞ୍ଜୀକରଣ କରିବେ ସେଇଗୁଡ଼ାକ ବି ଛାପିବେ ନା ଖାଲି ହଁ ହଁ ହଁ ହଁ ହଁ ଠିକ୍ ଅଛି ମ୍ୟାଡମ୍ ଆପଣ ଆସିକରି କିଛି ଆଡଭାନ୍ସ ଦେଇଦେବେ ତାପରେ ଆମେ କରିଦେବେ ତାପରେ ଆପଣ ବାକି ପେମେଣ୍ଟ୍ଟା ପରେ କରିଦେବେ ଆଉ ଠିକ୍ ଅଛି ଠିକ୍ ଅଛି ହଉ ହଉ